ତିନି ଦୁଇ ଦୁଇ ହଜାର ତେଇଶ ଚାରି ଏକ ଦୁଇ ହଜାର ତେଇଶ ଛଅ ନଅ ଦୁଇ ହଜାର ତେଇଶ ଆଠ ଦୁଇ ଦୁଇ ହଜାର ତେଇଶ ପନ୍ଦର ଏକ ଦୁଇ ହଜାର ତେଇଶ